ପଶୁପାଳନ ସମ୍ବନ୍ଧୀୟ କିଛି ନିୟମ ଏବଂ ଆଇନି ଆମକୁ ଜଣା ନାହିଁ କାହିଁକି ଆମେ ଯେହେତୁ ଗାଁରେ ରହିଲୁ ଗାଈ ଗୋରୁ ଛେଳି ମେଣ୍ଢା ଆମେ ବିଭିନ୍ନ ପ୍ରକାର ପଶୁପପାଳନ କଲୁ ସେମାନଙ୍କର ଦେହ ଖରାପ ହେଲେ ସେମାନେ ସେମାନଙ୍କୁ ଯାଇକି ତୁରନ୍ତ ମେଡ଼ିକାଲକୁ ଯାଉ ପଶୁ ଡାକ୍ତରଙ୍କ ସାଙ୍ଗେ ଦେଖା କରୁ ତାପରେ ଗାଁରୁ ବୟସ୍କ ବ୍ୟକ୍ତିମାନଙ୍କୁ ଡାକି ସେମାନଙ୍କଠୁ କିଛି ବୁଝୁ ତାପରେ ସେମାନଙ୍କଠୁ ବୁଝିଲା ପରେ ସେମାନେ ଯଦି ଜାଣିଥାନ୍ତି ତେବେ କୁହନ୍ତି ନହେଲେ ସେମ୍ ଗାଈ ଗୋରୁ ବହୁତ ହଇରାଣ ହୁଅନ୍ତି ଆମେ ବି ହଇରାଣ ହେଉ ଗଉଡ଼ ଯଦି କ୍ଷୀର ଗାଈ ରଖିକି କ୍ଷୀର ବିକିକି ତା ପରିବାର ପୋଷୁଛି ତାହେଲେ ସେ କ୍ଷି ଗାଈର ଯଦି ଦେହ ଅସୁସ୍ଥ ହେଲା ଗାଈକି ତ ଭଲ କରିପାରିବନି କ୍ଷୀର ବିକିକି ତା ପରିବାର ପୋଷିବ କେମିତି ତାପରେ ବଳଦ ବଳଦ ଯେତେବେଳେ ଚାଷ କରିବା ପାଇଁ ଚାଷୀ ନେଇକି ଯାଏ କ୍ଷେତକୁ ସେ ସେଠି ଜରରେ କମ୍ପେ ସେ ବଳଦ ସାଙ୍ଗେ ସାଙ୍ଗେ ତ ଆମେ ଭଲ କରିପାରୁନା ତେଣୁକରି ପଶୁ ଡାକ୍ତରଙ୍କୁ ସାହାଯ୍ୟ ମାଗୁ କିମ୍ବା ଗାଁରୁ ବୟସ୍କ ଲୋକଙ୍କୁ ସାହାଯ୍ୟ ମାଗୁ ତେଣୁ ପଶୁ ଯଦି ପଶୁ ମାନଙ୍କର ଦେହ ସମ୍ପର୍କିୟ ଆମ ପାଖରେ କିଛି ତଥ୍ୟ ଥାନ୍ତା ଆମେ ତେଣୁକରି ତାଙ୍କର ଚିକିତ୍ସା କରିପାରନ୍ତୁ